ରେଡ଼ିଓ ଷ୍ଟେସନରେ ମୋର ପ୍ରିୟ ପ୍ରୋଗ୍ରାମ୍ ହେଉଛି ବଲିଉଡ଼ ଓ ଅଲିଉଡ଼ ଗୀତ ମୋ ପିଲାମାନଙ୍କର ହେଉଛି ପୁରୁଣା ସ୍ମୃତିର ଗୀତ ଏବଂ ଶାଶୁ ଶ୍ୱଶୁର ସେମାନେ ସବୁବେଳେ କୃଷି ଦର୍ଶନ ଏବଂ ସମାଜର ଶୁଣିବାକୁ ଭଲ ପାନ୍ତି ତା' ଉପରେ ଏବଂ ବିଭିନ୍ନ ତା' ଉପରେ ବିଭିନ୍ନ ପ୍ରକାରର ନାଚ ଗୀତ ଏହା ବି ଶୁଣନ୍ତି ମୋତେ ସେଥିପାଇଁ ଏହା ଶୁଣିବାକୁ ମୋତେ ଭଲ ଲାଗେ